ମୁଁ କିଏକୁ ଲେଖିବାକୁ ଚାହୁଁଛି ଏହା ମୋର ଲକ୍ଷ୍ୟ କାହିଁକିନା ବିଶ୍ଵର ଜନକଲ୍ୟାଣ ହେବ ମୁଁ କିଏକୁ ନଜାଣିବା ପର୍ଯ୍ୟନ୍ତ ଜୀବ କେବେବି ଉଦ୍ଧାର ହୋଇପାରିବ ନାହିଁ ସେଥିପାଇଁ ପରମାତ୍ମା ଆମକୁ ପଠାଇଛନ୍ତି ଏଠାକୁ ମୁଁ ଯେଉଁଦିନ ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚିବି ମୁଁ ଜୀବନରେ ସଫଳତା ହାସଲ କରିବି ସେଥିପାଇଁ ମୁଁ ଲେଖିବାକୁ ଚାହୁଁଅଛି ଓ ମୋ' ଲେଖାରେ ସମସ୍ତେ ଉନ୍ନତି କରିବେ ଆଉ ମୁଁ କିଏକୁ ଜାଣିଯିବି ସାହା ଜାଣି ସାରିଲା ପରେ ମୁଁ ବହୁତ ଖୁସି ହେବି ଓ ସଂସାରର ମଙ୍ଗଳ ହେବ ଭଲ ହେବ କଲ୍ୟାଣ ହେବ ବୋଲି ମୁଁ ଆଶା କରୁଛି ଓ ଏହା ଲେଖିବାକୁ ଚାହୁଁ ଅଛି